ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଗୋଟେ ଜାଗାରେ କାମ କରୁଥିଲୁ ହେଲେ ଆମ କାମ ନେକ୍ସଟ୍ ଡେ ବେଲେ ଛୁଟି ଥିଲା ଆମ କାମଟା ହେଲେ ଗୋଟେ ସବୁ ସାଙ୍ଗସାଥି ମିଶିକିନା ଆମେ କହିଲୁ ଯେ କାଲି କୋରାପୁଟ ଶ୍ରୀ ଜଗନ୍ନାଥ ମନ୍ଦିର ବୁଲିବା ପାଇଁ ଯିବା ହେଲେ ସାଙ୍ଗସାଥିମାନେ ବି ହଁ କହିଲେ ହେଲେ ସବୁ ସାଙ୍ଗସାଥିମାନେେ ବାଇକ୍ରେେ ଗଲୁ ଯାଇକିନା ସେ ଜଗନ୍ନାଥ ମନ୍ଦିର ଯାଇଥିଲୁ ଗଲା ପରେ ଆମେ ସେଠୁ ଅନ୍ୟ ମାନେ ଭୋଗ ନେଇଥିଲୁ ଭୋଗ ନେବା ପରେ ବୁଲାବୁଲି କରିକିନା ଆଇଲୁ ଗୋଟେ ଦିନ ଆଗରୁ ଆମେ ସବୁ ଡିସାଇଡ଼୍ କଲୁ ଯେ କାଲି କାମ ନାଇ ସାଙ୍ଗସାଥି ମିଶିକିନା କାଲି କାମ ନାଇ କାଲି ଯିବା କରାପୁଟ ସେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଯିବା